ହୁଁ ହଁ ନମସ୍କାର କସ୍ତୁରୀ ସାହୁ ହଁ ଆଜ୍ଞା ହଁ ଆଜ୍ଞା ସବୁ ବରା ଦଶ ଟଙ୍କା ସିଙ୍ଗଡ଼ା ଦଶ ଟଙ୍କା ଆଳୁଚପ ଦଶ ଟଙ୍କା ସବୁ ଦଶ ଟଙ୍କା କଚୋଡ଼ି ବି ଦଶ ଟଙ୍କା ସବୁ ଦଶ ଟଙ୍କା ହଁ ମୁଁ ପିଆଜି ବି କରୁଛୁ ପିଆଜି ବି କରୁଛୁ ଆଉ ପକୁଡ଼ି ବି କରୁଛି ସବୁ ବରା ବି କରୁଛୁ ସବୁ କରୁଛୁ ସବୁ ଦଶ ଟଙ୍କା ଲେଖାଏଁ ଲାଗୁଛି କଲିକତାରେ ଆପଣ କଲିକତାରେ ଆପଣଙ୍କୁ ଶସ୍ତା ମିଳୁଥାଇପାରେ କିନ୍ତୁ ଆମର ତ ଏଇଠି ଦଶ ଟଙ୍କା ଲେଖାଏଁ ବିକ୍ରି କରୁଛୁ ଆଉ କଲିକତାରେ ଦଶ ଟଙ୍କା ଯଦି ହଉଥାଇପାରେ ମୁଁ କହିପାରିବିନି କିନ୍ତୁ ଏଇଠି ଆମର ଦଶ ଟଙ୍କା ଲେଖାଏଁ କଲିକତାରେ ଶସ୍ତା ମିଳୁଥିବ ଆଜ୍ଞା ଦଶ ଟଙ୍କାରେ ମୁଁ ବିକ୍ରି କରୁଛି ଆମର ଏଇଠି ଇଏ ଅଛି ପପେଟି ଅଛି ଆମେ ଏଠି ସରିଯାଉଛି ଆଉ ଆପଣଙ୍କର କଲିକତାରେ ଶସ୍ତାା ଥାଇପାରେ ମୁଁ କହିପାରିବିନି ଆମର ସବୁ କଷ୍ଟମର ଆସିକି ନେଉଛନ୍ତି ସବୁ

ଆସନ୍ତୁ କିଛି କମ୍ କରିଦେବୁ ଆପଣ ଆସିକି ନେଇପାରନ୍ତି ଆଉ ଆପଣଙ୍କୁ ଆମେ